ହ୍ୟାଲୋ ଆପଣ ହୋଟେଲ୍ ଶ୍ରୀ ଗୁଣ୍ଡିଚାରୁ କହୁଛନ୍ତି କି ମୁଁ ବୈଜୟନ୍ତୀ ପରିଡ଼ା ରାୟଗଡ଼ାର ବିଷମ କଟକର ବଳସହିରେ ରହୁଛି ମୁଁ ଚିକେନ୍ ବିରିୟାନୀ ଅର୍ଡ଼ର୍ କରିବାକୁ ଚାହୁଁଛିି ଆପଣ ନଅ ମାର୍ଚ୍ଚ୍ ରାତି ଦଶଟା ଭିତରେ ଚିକେନ୍ ବିରିୟାନି ଆଣି ପହଞ୍ଚନ୍ତୁ